ସମାଜରେ କିଛି ପ୍ରଥା ଅଛି ଯାହାକୁ କି ସମାଜସେବୀମାନେ ଉଚ୍ଛେଦ କରିବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ ଏବଂ ଶେଷରେ ମଧ୍ୟ ତାକୁ ଉଚ୍ଛେଦ କରିପାରିଥିଲେ କିଛି ପ୍ରକାର ହେଉଛି ସତୀପ୍ରଥା ବାଲ୍ୟବିବାହ ଜାତିଭିତ୍ତିକ ଭେଦଭାବ ସତୀପ୍ରଥା ହେଉଛି ଏକ ପ୍ରଥା ଯେଉଁଠାରେ କି ବିଧବା ନିଜ ସ୍ୱାମୀର ଯୁଇରେ ଜଳି ପୋଡ଼ି ହୋଇ ମରିବାକୁ ପଡ଼ୁଥିଲା ଏବଂ ସେତେବେଳକର ଲୋକମାନେ ଏହାକୁ ମଧ୍ୟ ସପକ୍ଷରେ ନେଉଥିଲେ କିନ୍ତୁ କିଛି ସମାଜବାଦୀ ଲୋକ ତାହାର ବିରୋଧରେ ଥିଲେ ଆହୁରି ଅନେକ କିଛି ପ୍ରଥା ଅଛି ବାଲ୍ୟବିବାହ ବାଲ୍ୟବିବାହ ହେଉଛି ବିବାହ ଯେଉଁଠାରେ କି ଛୋଟ ପିଲାମାନଙ୍କୁ ସାନବେଳୁ ହିଁ ବିବାହ କରାଇ ଦିଆଯାଉଥିଲା ଏଥିରେ ତାଙ୍କର ଶରୀରର କୌଣସି ବିକଶିତ ହୋଇନଥିଲେ ମଧ୍ୟ ପରିବାର ଲୋକ ଛୋଟ ପିଲାମାନଙ୍କର ବିବାହ କରିଦେଉଥିଲେ ଏବଂ ଏଥିରୁ ମହାତ୍ମାଗାନ୍ଧୀ ମଧ୍ୟ ବର୍ତି ପାରିନଥିଲେ ଏହି ବିବାହ ଦ୍ୱାରା ସେମାନଙ୍କର ମାନସିକ ସ୍ଥିତି ଠିକ୍ ରହିନଥାଏ ଏବଂ ଏହାକୁ ପ୍ରତିବାଦ କରିବାପାଇଁ ସମାଜବାଦୀମାନେ ଘର ଘର ବୁଲି ଲୋକମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଏବଂ ଶେଷରେ ସେମାନେ ସଫଳ ହୋଇପାରିଥିଲେ ଜାତିଭିତ୍ତିକ ଭେଦଭାବ ହେଉଛି ଧର୍ମର କିଛି ଉଚ୍ଚ ଜାତିର ଲୋକମାନେ ନୀଚ୍ଚ ଜାତିକୁ ଘୃଣା କରିବା ଏବଂ ଏହି ଘୃଣା କରିବାଦ୍ୱାରା ଉଚ୍ଚ ଜାତିମାନେ ନୀଚ୍ଚ ଜାତି ଲୋକଙ୍କ ସହିତ ଅନେକ ଭେଦଭାବ ରଖିଥିଲେ ଯେପରିକି ଉଚ୍ଚ ଜାତିର ଲୋକମାନେ ନୀଚ୍ଚ ଜାତିର ଲୋକମାନଙ୍କୁ କୌଣସି ସହଯୋଗ କରୁନଥିଲେ ସେମାନେ ଭାବୁଥିଲେ କି ସର୍ବଦା ନୀଚ୍ଚ ଜାତିର ଲୋକମାନଙ୍କୁ ତାଙ୍କ ଗୋଡ଼ ତଳେ ରଖିବାପାଇଁ ଏହାଫଳରେ ନୀଚ୍ଚ ଜାତିର ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ କିଛି କିଛି ଜାଗାରେ ଆଜି ମଧ୍ୟ ଏହି ଜାତିଭିତ୍ତିକ ଭେଦଭାବ ଦେଖାଯାଇଥାଏ ଏବଂ ସେତେବେଳେ ସମାଜସେବୀମାନେ ଯାହାକୁ ଉଚ୍ଛେଦ କରିଥିଲେ ବର୍ତ୍ତମାନ ମଧ୍ୟ ସମସ୍ତେ ମିଳିମିଶି ଏହାର ଉଚ୍ଛେଦ କରିବା ଉଚିତ୍